ଓଡ଼ିଶାରେ ଯେନ୍ଟା ବିଲୁପ୍ତ ହେଇଯାଇଥିଲାନ ଯେନ୍ ଓଡ଼ିଶୀ କିମ୍ବା ଘୁଡ଼୍କାନଚା ସବୁ ଯେନ୍ଟା ବିଲୁପ୍ ହେଇଥିଲାନ ଏହାଦେ ଯେନ୍ ଗ୍ରାମାଞ୍ଚଳରେ ଯେନ୍ ଅଛନ୍ ଯେନ୍ ପିଢ଼ି ଅଛନ୍ ସେମାନେ ଧୀରେ ଧୀରେ କରି ସେତାକେ ବଞ୍ଚାବାର୍ ଲାଗି ଘୁଡ଼୍କା ନାଚ୍ କିମ୍ବା ଡଣ୍ କିମ୍ବା ଓଡ଼ିଶୀ ଇଟାକି ଟିକେ ଟିକ କରି ସେମାନେ ବଞ୍ଚେଇକରି ରଖିଚନ୍ ଯେନ୍ତାକି ଭବିଷ୍ୟତର ଲାଗି କିଛି ଚିନ୍ଟେ ରହେବା ସେଥିଲାଗି ସେମାନେ ବଞ୍ଚେଇକରି ରଖିଚନ୍